ହେଲୋ ହଁ ହଁ ହଁ ମୁଁ କହୁଛି କୁହନ୍ତୁ ହୁଁ କେମିତି କ'ଣ ଇଏ ଆଉ ଯାଇକି ଅଫିସ୍ ସରପଞ୍ଚ ଅଫିସ୍ ଯାଇକି ବୁଝାବୁଝି କରିବା କଥାବାର୍ତ୍ତା ହୋଇକି ଆସି କହିବାକୁ ପଡ଼ିବ ମିଟିଙ୍ଗ୍ ବସେଇବା ଏମିତି ହଁ ବର୍ଷା ଦିନ ରାସ୍ତା ଫାସ୍ତା କାଦୁଅ ହୋଇଯାଉଛି ନା ହଇରାଣ ହୋଇଯାଉଛନ୍ତି ଏସବୁ ନେଇକିନା କେତେ ଜଣ ଅଛନ୍ତି ନେଇକିନା ମିଟିଙ୍ଗ୍ଟା ବସେଇବା କଥାବାର୍ତ୍ତା ହେବା ସେ ନେଇକିନା ମିଟିଙ୍ଗ୍ ଆମେ ସେଠିକୁ ଯିବା କହିବା କଥାବାର୍ତ୍ତା ହୁଁ ହୁଁ ହୁଁ ହଁ ସବୁ ଯାଇକିନା ତାଙ୍କୁ କହିକି ଲେଟର୍ ଫେଟର ଲେଖିକି ଦେବା ଇଏ କରିବା

ହଁ ହଁ ଏଇନେ ଯାଇକି କରିବାକୁ କହିବାକୁ ଅଛି ଆଉ ହୁଁ ପଚାରିବା ଫୋନ୍ କରି ପଚାରିବା କୋଉ ଟାଇମ୍ରେ ଆସିବେ ସମସ୍ତେ ସମସ୍ତେ ଏଇନା କହିବା ମିଟିଙ୍ଗ୍ଟା କରିକିନା କଥାବାର୍ତ୍ତା

ହୁଁ ସେଇ ମାନଙ୍କ ବୈଜେଷ୍ଠ ଲୋକମାନଙ୍କ ଛୁଆକୁ ସବୁ ନେଇକିନା କଥାବାର୍ତ୍ତା ହେଲେ ଟିକେ ଭଲ ଲାଗିବ ଆଉ ସମସ୍ତେ ଯାଇକିନା କହିବେ ନା ଅସୁବିଧା ହେଉଛି ଛୁଆମାନେ ସ୍କୁଲ ଭଲଭାବରେ ଯାଇପାରୁନାହାନ୍ତି ଏସୁବୁ ଦେଖିକି କହିବାକୁ ଅଛି ଆଉ ହୁଁ ହଁ ହୁଁ ହଁ ହୁଁ ହଁ କହିବାକୁ ଯାଇକି କହିବା ଦେଖିବା କ'ଣ କହିବେ ସେମାନେ ହୁଁ ହୁଁ ଆଉ ଅସୁବିଧା ହେଉଛି ହଁ ଆଉ କଥାବାର୍ତ୍ତା ହେବା ଦେଖିବା କ'ଣ କହୁଛନ୍ତି ସେ ଅନୁସାରେ ବୁଝାବୁଝି କରିକିନା କିଛି ଗୋଟେ କରିବା ଆଉ ହୁଁ ହଁ ଏଇୟା କରିବା ଯେମିତି କହିବେ ବୁଝାବୁଝି ସବୁ ଦିନେ କରିବା କହିବାକୁ ଅଛି ଆଉ ହୁଁ ଆଉ ଏଇ ବର୍ଷା ଫର୍ଶା ଅସୁବିଧା ହେଉଛି ପାଣି ଫାଣି ଇଏ ଛୁଆଙ୍କ ସ୍କୁଲ ଏସବୁ ବହୁତ ଅସୁବିଧା ଦେଖିକିନା କହିବା ହୁଁ ହୁଁ ଯାଇକିନା କହିବା ଓହୋ ଆଚ୍ଛା